ମୋର ପ୍ରିୟ ବାଇକ୍ ଆର ସି ଟୁ ହଣ୍ଡ୍ରେଡ଼ ଯେଉଁଟା କି ଏବେ ମୋ ପାଖରେ ନାହିଁ ବର୍ତ୍ତମାନ ମୋ ପାଖରେ ହୋଣ୍ଡାର ଏସ ପି ଟା ଅଛି ତ ମୋର ଆଗକୁ ସ୍ୱପ୍ନ ରହିଛି ମୁଁ ଆର ସି ଟୁ ହଣ୍ଡ୍ରେଡ଼ଟା କେମିତି କ୍ରୟ କରିବି ତ ଏବେ ଯେଉଁ ବାଇକ ଅଛି ହୋଣ୍ଡା ବାଇକ୍ ସାଇନ୍ ଟା ଏହା ବହୁତ ଆରାମ ଦାୟକ ଏବଂ ମାଇଲେଜ୍ ରେ ପରିପୂର୍ଣ୍ଣ ଯାହାକି କମ ତେଲରେ ବହୁତ କିଛି ବାଟ ଯାଇଥାଏ ତ ସମସ୍ତେ ଏହି ବାଇକ୍ ଟାକୁ କ୍ରୟ କରିପାରିବେ ଏବଂ ଏହା ସ୍ବଳ୍ପବାଦୀ